ଆମ ଘରେ ମୁଁ ବାପା ବୋଉ ଏବଂ ଦୁଇ ଭାଇ ରହୁଛୁ ଭାଇ ଆମର ଚାକିରି କରୁଛି ଏବଂ ଗୋଟିଏ ଭାଇ ଆମର ସ୍କୁଲରେ ପାଠ ପଢ଼ଉଛି ଆଉ ମୁଁ କୃଷିକାର୍ଯ୍ୟ ହେରିକା କରେ ଏବଂ ଯାହା ଆମର ପିଲାଦିନରେ ଆମର ବହୁତ ସୁଖରେ ରହୁଥିଲୁ ଏବଂ କୃଷିକାର୍ଯ୍ୟରେ ମଧ୍ୟ ସଫଳ ମିଳିଥିଲା ଏବଂ ସାଙ୍ଗମାନେ ପିଲାଦିନେ ମୋର ସାଙ୍ଗମାନେ ଆମେ ଖେଳିବାକୁ ଯାଉ ଏବଂ ସ୍କୁଲ ଯିବା ଅଧାବାଟରେ ଆମେ ତୋଟାକୁ ଯାଉ ଏବଂ ସେଠାରେ ମସ୍ତି ଏବଂ ଖେଳକୁଦ କରିକି ଆସୁ ଦ୍ୱିପହରେ ପୁଣି ଖାଇଦେଇକି ଘରେ ପୁଣି ଆଉଥରେ ଯାଉ ଖେଳିବାକୁ ଏବଂ ଆମେ ଲୁଚି ଲୁଚି ସ୍କୁଲ ନଯାଇ ସେଠାରେ ଖେଳିଥାଉ ସାଙ୍ଗ ସାଙ୍ଗମାନେ ଆମର ବହୁତ ନିଜର ଥିଲେ ଏବଂ ସେହି ସାଙ୍ଗମାନେ ହେଲେ ହାପି ସଞ୍ଜୟ ଲିଟୁ ତପି ହରି ଇତ୍ୟାଦି ଏମାନେ ସବୁ ଆମ ସାଙ୍ଗରେ ଖେଳନ୍ତି ବେ ଏବଂ ବର୍ତ୍ତମାନ ମୁଁ ବଡ଼ ହୋଇଗଲିଣି ଥିବାରୁ ମୁଁ ବର୍ତ୍ତମାନ କୃଷିକାର୍ଯ୍ୟ କରୁଛି ଏବଂ ଆମ ଘରେ ମୁଁ ଦଶଟି ଗାଈ ଏବଂ ବାଛୁରୀ ରଖିଛି ଏବଂ ଦୁଇଟି କୁକୁର ଏବଂ କୁକୁଡ଼ାକୁ ରଖୁଛି ଯାହାଦ୍ୱାରାକି ମୁଁ କୁକୁଡ଼ା ଚାଷ କରୁଛି ଚାଷ ପାଳନ କରୁଛି ଏବଂ ପ ପରିବା ହେରିକା ଚାଷ କରି ମୁଁ ବଜାରକୁ ନେଇ ତାକୁ ବିକିକି ଏବଂ ଦୁଇଟା ଦୁଇ ପଇସା ପାଉଛି ଯାହାଦ୍ଵାରା କି ମୁଁ ଖୁସିରେ ରହୁଛି